ଆମର୍ କେନ୍ତା କରୁଛ ହୋ କେନ୍ତା ହୁଁ ହୁଁ ବହିପତ୍ର ପୁରାପୁରି ଏଇନେ ଚାଲିଛି ଆଉ ଜଲ୍ଦି କହ ଏବେ ଯଦି ଲିଷ୍ଟ ନେବେ ନେଇ ଯିବ ନ ହେଲେ ଦୁଇ ଦିନ ପରେ ଆସିଲେ ଆଜ୍ଞା ଦରକାର ଥିଲା ଦୁଇ ତିନିଟା ଦେଇଚ ନା ହଁ ଇଏ ସବୁ ହେଲେ କୋଉଠୁ ଦୁଇଟା ଆଣି ଦେଇଥିବ ଅନ୍ୟ ଲାଇବ୍ରେରୀରୁ ଏଇଟା ମ୍ୟାଥମେଟିକ୍ସ ଆର୍ ଇଂଲିଶ୍ ଆରୁ ଓଡ଼ିଆ ତିନିଟା ଲାଇବ୍ରେରୀରୁ ଆଣି ଦେଇଥିବ

କ'ଣ ଟା ହୁଁ ତିନିଟା ଯାକ ଲାଇବ୍ରେରୀରୁ ମିଲିବାଟା ମୁସ୍କିଲ୍ ହେ ମୁଁ ନା ଏଥିରେ ଦେଖନି କିନ ଅଛି ବା ବୋଲି ଗୋଟେ ବି ଏନ୍ତା କେନ୍ତା କହିବି ମିଲ୍ବା ବୋଲେ ଆମକୁ କେନ୍ତା କରିବି ଏଇ ଦୁଇ ତିନି ଦିନ୍ ପରେ ଆଇବ ନାଇଁ ତ କାମ ତ ଚାଲିଛି ମୋର କେନ୍ତା କର୍ବୋ ତମେ କିଛି ଆନ୍ବୋ ଗୋଟେ ଖଣ୍ଡେ ମିଶିଛୁ କେନୁ ପଛରେ ଦେଖ ଲାଇଟ୍ ଅଛି କି ଥିବ ଖାଲି ସିନା ଏମ୍ତି ବଲ୍ ଟିକେ ଅଛି ବହି ମୋତେ ମିଲ୍ବାର ମାର୍କେଟ୍ ନେବି କହ କ'ଣଟା କି କାଲି କେନ୍ତି ସିଏ ଆସିବ ହବ କୁହ ଚାଲିଛେ ପଢ଼ାପଢ଼ି ଏମ୍ତି ଫ୍ୟାମିଲିରେ ଥିବା ଦେଖିଲେ ମିଲିବା

ୟାଙ୍କଠୁ ଜରୁରୀ ୟାଙ୍କର ଓଡ଼ିଆ ବହି ନୂଆ ଆନ୍ବୋ ନାହିଲେ ପରେ କି

ଦବାନି ତାହାଲେ ହଁ ହଁ ମିଲ୍ଲେ ଆନ୍ବୋ ହଉ ରଖ